ଆମ ଦେଶ ଭାରତ ଭାରତ ଏକ କୃଷି ପ୍ରଧାନ ଦେଶ ଭାରତ ପ୍ରତ୍ୟେକ ଅଞ୍ଚଳରେ ବିଭିନ୍ନ କୃଷି କରାଯାଏ ଭାରତ ପ୍ରଧାନ ଖାଦ୍ୟ ହେଉଛି ଭାତ ଭାତ ଚାଉଳ ତିଆରି ହୁଏ ଓ ସେହି ଚାଉଳ ଧାନରୁ ତିଆରି ହୁଏ ସେହି ଧାନ ଉତ୍ପାଦ ଭାରତ ସ୍ଥାନ ତୃତୀୟ ଆମେ ଭାରତରେ ଦୁଇଥର ଚାଷ କରିଥାଉ ଗୋଟିଏ ଖରିଫ ଫସଲ ଆଉ ଅନ୍ୟ ହେଉଛି ରବି ଫସଲ ଧାନ ବ୍ୟତୀତ ଅନ୍ୟ କୃଷି କାର୍ଯ୍ୟ ମଧ୍ୟ କରାଯାଏ ଯେପରି ଗହମ ଚୀନାବାଦାମ ରାଶି ମୁଗ ବିରି କଲୁଦ ରେସ୍ ବ୍ୟତୀତ ଅନେକ ପନିପରିବା ଚାଷ ମଧ୍ୟ କରିଥାଉ ଚାଷ କରିବା ଏତେ ସହଜ ନୁହେଁ କଥାରେ ଅଛି ଜୟ ଜବାନ୍ ଜୟ କିସାନ ଆମେ ଚାଷ କରି ମାଟି ସେହି ମାଟି ହୋଇଯାଅ ଖରା ବର୍ଷା ଶୀତକୁ ଏକ ଭି ହେଇଥାଉ ଓଡ଼ିଶାର ବରଗଡ଼ ଜିଲ୍ଲା ଓଡ଼ିଶାର ଭାତ ହାଣ୍ଡି ବୋଲି କୁହାଯାଏ